ମୁଁ ଗୋଟେ ଥର ବାଲିମେଳା ମାର୍କେଟ୍ରେ ଯାଇଥିଲି ବାଲିମେଳା ମାର୍କେଟ୍ରେ ଯାଇକି ଗୋଟିଏ ଦୋକାନରୁ ଗୋ ଗୋଟେ ଜ୍ୟାକେଟ୍ କିଣିଥିଲି ଶୀତ ଟାଇମ୍ ଶୀତ ଟାଇମ୍ରେ ସମସ୍ତେ ଜ୍ୟାକେଟ୍ ବ୍ୟବହାର କରନ୍ତି ସେଥିପାଇଁ ମୁଁ ଗୋଟେ ଜ୍ୟାକେଟ୍ କିଣିଥିଲି ଯେହେତୁ ମୋ ପାଖରେ ଜ୍ୟାକେଟ୍ ନଥିଲା ତ ସେହି ଜ୍ୟାକେଟ୍ଟା ବହୁତ ଭଲ କିନ୍ତୁ ତା'ର ଦାମ୍ ବେଶୀ ନେଇନଥିଲେ ତା'ର ରେଟ୍ ଥିଲା ମାତ୍ର ପାଞ୍ଚ ଶହ ଟଙ୍କା କିନ୍ତୁ ଜ୍ୟାକେଟ୍ଟା ଏତେ ଭଲ କହିବାକୁ ନାଇଁ ବହୁତ ଥଣ୍ଡା ବି ଲାଗୁନି ସେ ଜ୍ୟାକେଟ୍ ପିନ୍ଧିଲେ ଆଉ ଦୁଇ ବର୍ଷ ହେଲାଣି ମୁଁ ଜ୍ୟାକେଟ୍ଟା କିଣିଲି କିନ୍ତୁ ଜ୍ୟାକେଟ୍ର ଏବେ ଯାଏ କଲର୍ ମଧ୍ୟ ଯାଇନି ଜ୍ୟାକେଟ୍ର ଜ୍ୟାକେଟ୍ଟା ବହୁତ ଭଲ ତେଣୁ ମୁଁ ସେହି ସେହି ଦୋକାନଦାରଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହୁଁଛି ଯେ ଏତେ ଭଲ ଜ୍ୟାକେଟ୍ ମିଳିଲା ତାଙ୍କ ଦୋକାନରୁ ତେଣୁ ମୁଁ ବହୁତ ଖୁସି ଓ ତାଙ୍କୁ ଧନ୍ୟବାଦ ଜଣେଇବାକୁ ଚାହୁଁଛି